ମୁଁ କିଣିଥିବା ଗୋଟିଏ ଆଇଟମ୍ ହେଉଛି ମଇଶ୍ଚରାଇଜର୍ ଯାହାକି ମୁଁ ଟିଭି ରେ ଦେଖିଥିଲି ଏବଂ ମୋ ସାଙ୍ଗମାନେ କହିଥିଲେ ସେ ମଇଶ୍ଚରାଇଜର୍ ହେଉଛି ଲାକ୍ମେ ପ୍ରଡକ୍ଟ ର ଯାହାକି ସାଙ୍ଗମାନେ କହିଥିଲେ ଇଭେନ ଟିଭିରେ ମଧ୍ୟ ଦେଖାଇଥିଲେକି ଏଇଟା ଅଏଲି ସ୍କିନ ପାଇଁ ମାନେ ଯାହାର ଟିକିଏ ତେଲ ଅଂଶ ରହିଥିବା ସ୍କିନ ପାଇଁ ବହୁତ ଭଲ ଆଉ ଏହାକୁ ବ୍ୟବହାର କଲେ ସ୍କିନ୍ ବହୁତ ଭଲ ରହିଥାଏ ସ୍କିନ୍କୁ ଶୁଖିଲା ହେବାକୁ ଚର୍ମକୁ ଶୁଖିଲା ହେବାକୁ ଦିଏନାହିଁ ଏବଂ ମୁହଁର ସବୁ ମୁହଁର ସବୁ ଧୂଳିଥିବା ଅଂଶ ଗୁଡ଼ାକ ସବୁ ଲିଭାଇଦେଇଥାଏ